ହଁ ମୁଁ ମାନ ଗୀତ ଗାଇଛି ବର୍ଣ୍ଣନା କରିବି ମୁଁ ଗୀତ ଗାଇଥିଲି ହଉ ସେ ହଉ ସେ ଦୁବ ହଉ ସେ ଦାରୁ ହଉ କାଳିଆ ସୁନ୍ଦର ମ ନୀଳା ଚଳିଆ ହୋ ହୋ ସୁନ୍ଦର ମ ନୀଳା ଚଳିଆ ହଉ ସେ ଦୁବ ହଉ ସେ ଦାରୁ ହଉ କାଳିଆ ସୁନ୍ଦର ମୋ ନୀଳା ଚଳିଆ ଏଇ ଗୀତଟା ଗାଇଥିଲି ଏଇ ଗୀତ ମାନେ ମୋତେ ବହୁତ ଭଲ ଲାଗିଥିଲା ଆଉ ଗୀତ ଗାଇକି ଏଇ ଗୀତଟା ଗାଇକି ମୁଁ ଫାର୍ଷ୍ଟ ପ୍ରାଇଜ୍ ଆଣିଥିଲି ଆଉ ମୋତେ ଭଲ ଲାଗିଥିଲା ଏଇ ଗୀତଟା ଆଉ ଗୀତ ବିଷୟରେ ଆଉ କ'ଣ ବର୍ଣ୍ଣନା କରିମି ଆଉ ମାନେ ହଉଛି ଦୁବ ହଉଛି ମାନେ ଦାରୁ ଶ୍ରୀ ଜଗନ୍ନାଥ ବିଷୟରେ ମୁଁ ଗୀତ ଗାଇଥିଲି ମୁଁ ମୁଁ ଓଡ଼ିଶାରେ ଗୀତ ଗାଇଥିଲି ଜଗନ୍ନାଥଙ୍କୁ ପ୍ରେୟର୍ କରିଥିଲି